ଆମ ଓଡ଼ିଶାରେ ଯେତେବି ଲୋକ ରହିଛନ୍ତି ସେମାନଙ୍କର ରୋଷେଇ କରିବାର ଷ୍ଟାଇଲ୍ ସମସ୍ତଙ୍କର ଭିନ୍ନଭିନ୍ନ ପ୍ରକାର ଆଗ ସେମାନେ ସମସ୍ତେ ନିଜ ନିଜ ଶୈଳୀରେ ରୋଷେଇ କରୁଛନ୍ତି ଆଗକାଳରେ ଲୋକମାନେ ସେମାନେ ଦେଖିଥିବେ ଆମ ଜେଜେମା ଆଈ ଲୋକ ଆଈମାନେ ସେମାନେ କଣ କରିଥାନ୍ତି ନା ସେମାନେ କଣ କରିଥାନ୍ତି ତାଙ୍କ ନିଜ ଶୈଳୀରେ ରୋଷେଇ କରିଥାନ୍ତି ପୁରାତନ ଯୁଗରେ ତ କୌଣସି ମସଲା ନଥିଲା ନା ଏମାନେ ଏତେ ମସଲାକୁ ବ୍ୟବହାର କରୁନଥିଲେ ସେମାନେ ନିଜେ ସବୁ ହାତରେ ତିଆରି କରିକି ବାଟିକି ନିଜେ କଣ କରୁଥିଲେ ତରକାରୀ ତିଆରି କରୁଥିଲେ ଯେକୌଣସି ତରକାରୀ ହେଉ ଚିକେନ୍ ତରକାରୀ ହେଉ ବା ମାଛ ତରକାରୀ ହେଉ ଅଣ୍ଡା ତରକାରୀ ହେଉ ଯେକୌଣସି ତରକାରୀ ହେଉ ବା କିଛି ସାଧା ତରକାରୀ ହେଉ ସେମାନେ କଣ କରୁଥିଲେ ନିଜେ ହାତରେ ମସଲା ତିଆରି କରିକି ଖାଦ୍ୟ ବନାଉଥିଲେ ଯାହାକି ବହୁତ ସୁସ୍ୱାଦୁ ଲାଗୁଥିଲା ଯେମିତିକି ସେମାନେ କଣ କରୁଥିଲେ ନା ପୁରୁଣା କାଳିଆ ପଦ୍ଧତିରେ ସେମାନେ କଣ ଚିକେନ୍ ତରକାରୀରେ କଣ କରୁଥିଲେ ନଡ଼ିଆ ଚିପୁଡ଼ିକି ଦେଉଥିଲେ ବା କଣ କରୁଥିଲେ ଆଉ ସେମାନେ କଣ କରୁଥିଲେ ଦହି ପକାଉଥିଲେ ତରକାରୀରେ ଆଉ ସେମାନେ କଣ କରୁଥିଲେ କାଜୁ ବାଟିକି ବେଳେବେଳେ ତରକାରୀରେ ଦେଉଥିଲେ ଆଉ ସେମାନେ ବିଭିନ୍ନପ୍ରକାର ମସଲାକୁ ହାତରେ ତିଆରି କରିକି ଦେଉଥିଲେ ଯେମିତି ପୋଦିନା ପତ୍ରକୁ ଗ୍ରାଇଣ୍ଡର୍ କରିକି ଦେଉଥିଲେ ଆଉ ଧନିଆ ପତ୍ରକୁ ମଧ୍ୟ ଗ୍ରାଇଣ୍ଡର୍ କରିକି ଦେଉଥିଲେ ଏମିତି ଆଉ ଆମେ ଆଗକାଳରେ ଜାଣିଥିବେ ସମସ୍ତେ ଖାଇଥିବେ ମାଛ ତରକାରୀ କଉମାଛ ଜାଣିଥିବେ କଉମାଛ ତରକାରୀ କରୁଥିଲେ ନା କଣ କରୁଥିଲେ ଆମ୍ବୁଲ ପକେଇ ଦେଉଥିଲେ ଆଉ ସୋରିଷ ବାଟଣକୁ ବାଟିକି ସେଥିରେ ଦେଇକି ତରକାରୀ କରୁଥିଲେ ଯାହାକି ବହୁତ ଭଲ ଲାଗୁଥିଲା ଆଉ ବହୁତ ସ୍ୱାଦିଷ୍ଟ ମଧ୍ୟ ରହୁଥିଲା ସେଥିପାଇଁ ଆମେ କଣ କରିବା ନା ଲୋକମାନେ କଣ କରିଥାନ୍ତି ନା ପୁରୁଣା କାଳିଆ ପଦ୍ଧତିକୁ ବେଶି ଆପଣେଇଥାନ୍ତି କାରଣ ସେମାନଙ୍କର ହାତରନ୍ଧା ତିଆରି ରୋଷେଇ ଗୋଟେ ଅଲଗା ପ୍ରକାର ଥିଲା ଏବେ ଏତେ ମସଲା ତିଆରି କରି ମସଲା ପକେଇକି ସେମାନେ ତରକାରୀ ତିଆରି କରୁଛନ୍ତି କିନ୍ତୁ ସେତେବେଳେ କଣ କରୁଥିଲେ ନା ଯେଉଁ ମାନେ ପୁରୁଣା କାଳିଆ ପଦ୍ଧତିରେ ବା ମାନେ ଯେଉଁ ହାତରେ ତିଆରି କରି ଯେଉଁ ମସଲା ତିଆରି କରୁଥିଲେ ସେଇଟା ବହୁତ ଉନ୍ନତମାନର ଥିଲା ବା ଧାରଣର ଥିଲା